ମୟୂରଭଞ୍ଜ ଜିଲ୍ଲାରେ ପ୍ରାକୃତିକ ସମ୍ପନ୍ଦ ଭରି ରହିଛି କାରଣ ମୟୂରଭଞ୍ଜ ଜିଲ୍ଲାରେ ବଣ ଜଙ୍ଗଲ ପାହାଡ଼ ନଦୀ ଅନେକ ପ୍ରାକୃତିକ ସମ୍ପଦ ଲୁଚି ରହିଛି ଜଙ୍ଗଲରୁ ଯେପରି ଲୋକମାନଙ୍କୁ ପତ୍ର ଝୁଣା ମିଳୁଛି ପତ୍ରରୁ ଅନେକ ପ୍ରକାରର ଠଣା କରି ଲୋକମାନେ ବିକ୍ରି କରି ନିଜର ପୋଷଣ କରୁଛନ୍ତି ସେଇଭଳି ଝୁଣା ମିଳୁଛି ମହୁ ମିଳୁଛି ଏହିପରି ଅନେକ ଖଣିଜ ପଦାର୍ଥ ମିଳୁଛି ଜଙ୍ଗଲରୁ କାଠ କାଠ ଡାଳ ପତ୍ର ଲୋକମାନେ ଆଣୁଛନ୍ତି ଯେଉଁ ଜଙ୍ଗଲରେ ବିଭିନ୍ନ ପ୍ରକାରର ପଶୁ ପକ୍ଷୀ ବାସ କରୁଛନ୍ତି ହରିଣ ଠେକୁଆ ପାଖୁରୁ ଆର ହରିଣ ଠେକୁଆ ବାଘ ଏହିପରି ଅନେକ ଜୀବଜନ୍ତୁ ବସବାସ କରୁଛନ୍ତି ଏମିତି ପ୍ରାକୃତିକ ସୌନ୍ଦର୍ଯ୍ୟ ବୁଦ୍ଧି ପାଉଛି ସେହି ଭଳିଆ ଭାବରେ ଜଙ୍ଗଲ ରହିଅଛି ଖଣିଜ ପଦାର୍ଥ ମଧ୍ୟ ରହିଅଛି ଯେଭଳି ଭାବରେ ଆମ ଗୁଡ଼ାମରାରେ ସୁନା ଖଣି ବାହାରିଛି ସେଇ ଭଳିଆ ଅନେକ ଜିନିଷ ମୟୂରଭଞ୍ଜ ଜିଲ୍ଲାରେ ରହିଅଛି ନଦୀବନ୍ଧ ପାଖରୁ ଆରମ୍ଭ କରି ଅନେକ ପ୍ରକାରର ମୂଲ୍ୟବାନ ପଦାର୍ଥ ମଧ୍ୟ ମୟୂରଭଞ୍ଜ ମାଟିରେ ରହିଅଛି ମୟୂରଭଞ୍ଜ ମାଟି ହଉଛି ସଂସ୍କୃତିର ମାଟି ଆଉ ଏହି ମାଟିରେ ବିଭିନ୍ନ ପ୍ରକାର ଖଣିଜ ପଦାର୍ଥ ମଧ୍ୟ ଲୁଚି ରହିଅଛି ଯେଉଁ ଖଣିଜ ପଦାର୍ଥ ବିଷୟରେ ବୈଜ୍ଞାନିକମାନେ ବି ସ ସନ୍ଧାନ କରି ପାରିନାହାଁନ୍ତି ସେହି ଭଳି ଭାବରେ ନଦୀ ନର୍ଦ୍ଦମା ନଦୀ ଆଉ ନର୍ଦ୍ଦମା ନଦୀରୁ ଯେଉଁ ପାଣି ଆସୁଅଛି ସେହି ପାଣିରେ ଲୋକମାନେ ବିଭିନ୍ନ ପ୍ରକାରର ପ୍ରଦୂଷିତ କରୁଛନ୍ତି କାଗଜ ପାଖୁରୁ ଆରମ୍ଭ କରି ଅ ମୂତ୍ର ପର୍ଯ୍ୟନ୍ତ ନଦୀ ପାଣିରେ ପ୍ରଦୂଷିତ କରୁଛନ୍ତି ଏଇପରି ଭାବରେ ବିଭିନ୍ନ ପ୍ରକାରର ଅପରିଷ୍କାର ଜିନିଷ ନଦୀରେ ପକେଇବା ଦ୍ବାରା ନଦୀ ପାଣି ଅବର୍ଜନାରେ ପରିଣତ ହଉଛି ଆଉ ସେହି ପାଣି କୌଣସି କାର୍ଯ୍ୟରେ ଲାଗିପାରୁ ନାହିଁ ଏହିପରି ଅନେକ ପ ଲୋକମାନେ ନଦୀ ପାଣି ଝରଣା ପାଣିକୁ ପ୍ରଦୂଷିତ କରି ନର୍ଦ୍ଦମା ସହିତ ତୁଳନା ନର୍ଦ୍ଦମା ସହିତ ସମାନ କରି ଦଉଛନ୍ତି ଜଳକୁ ପ୍ରଦୂଷିତ କରୁଛନ୍ତି ଏଇ ମଣିଷମାନେ